ସାଧାରଣତଃ କିଛି ଦଶନ୍ଧି ମଧ୍ୟରେ ନିଜ କ୍ୟାରିୟରକୁ ଉନ୍ନତମାନର କରିବା ପାଇଁ ବିଭିନ୍ନ ମାଧ୍ୟମ ସୃଷ୍ଟି ହୋଇଅଛି ଏଥିମଧ୍ୟରୁ ୟୁଟ୍ୟୁବର ଓ ଭ୍ରମଣକାରୀ ମଧ୍ୟ ଅନ୍ୟତମ ସାଧାରଣତଃ ୟୁଟ୍ୟୁବର ମାନେ ୟୁଟ୍ୟୁବରୁ ବିଭିନ୍ନ ପ୍ରକାରର ନିଜ କୌଶଳ ଓ କ୍ରିୟା ମାଧ୍ୟମରେ ବିଭିନ୍ନ ଅର୍ଥ ଉପାର୍ଜନ କରିଥାନ୍ତି ଯାହା ଫଳରେ ନିଜର ଜୀବନ ଜୀବିକା ସାଧାରଣତଃ ସେମାନେ ସଠିକ ଭାବରେ ସମ୍ପନ୍ନ କରିପାରିଥାନ୍ତି ବିଭିନ୍ନ ହାସ୍ୟ ଅଭିନେତା ଓ ଭ୍ରମଣକାରୀ ମଧ୍ୟ ନିଜ ନିଜ ବ୍ଲୋଗସ ମାଧ୍ୟମରେ ନିଜ ଆର୍ଥିକ ଅଭାବ ଅନଟନକୁ ଦୂରାଇ ଦେଇ ପାରିଥାନ୍ତି ଭାରତରେ ଯୁବକମାନେ ଜୀବନରେ କେବଳ ନିଜର ଏକ ସଫଳ ଓ ସମ୍ପୂର୍ଣ୍ଣ ଭାବେ ଆର୍ଥିକ ସ୍ଵାଧୀନତା ପ୍ରାପ୍ତ କରିବାକୁ ଚାହିଁଥାନ୍ତି ଯାହାଫଳରେ ବିଭିନ୍ନ କଷ୍ଟ ମଧ୍ୟ ସେମାନେ କରିଥାନ୍ତି ଏବଂ ନିଜର ପରବର୍ତ୍ତୀ ସମୟ ଓ ଫ୍ୟୁଚରର ସମ୍ପୂର୍ଣ୍ଣ ରୂପେ ନିଜକୁ ଏକ ସଫଳ ଆଦି ସଫଳ ଲୋକ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ନିଜକୁ ତ୍ୟାଗ କରି ଦେଇଥାନ୍ତି